ଗାଁ କୁ ଗୋଟେ ଫେରିବାଲାଟେ ଆସିଥିଲା ଆସିକି ସମସ୍ତିଙ୍କି ତିନି ଚାରିଜଣ ଲେଡିଜଙ୍କୁ ଡାକିକି ପାଖରେ ବସେଇ ବହୁତ ପ୍ରକାର ଲୁଗା ଦେଖେଇଲା ବହୁତ ବିଶ୍ଵାସ ଜନକ କଥା କହି ମା ଭଉଣୀ କହି କହିଲେ ଲୁଗାମାନ କିଣନ୍ତୁ କିନ୍ତୁ ତାଙ୍କ କଥାରେ ଆମେ ଇଏ ହୋଇ ଭାସିଯାଇ ଲୁଗା ସମସ୍ତେ ଖଣ୍ଡେ ଦିଖଣ୍ଡ ଲାଖେ କିଣିଲୁ କିଣିଲା ପରେ ଦିହଜାର ତିନିହଜାର ଲାଖେ ଲୁଗା ଖଣ୍ଡକ ଦେଇ ଶାଢ଼ୀ ଖଣ୍ଡକ କିଣିଲୁ ଖଣ୍ଡକ ଶାଢ଼ୀର ଦାମ ଦିହଜାର ତିନିହଜାର ତାକୁ ମାସେ ଦିମାସ ବ୍ୟବହାର କରିଛୁ କି ନାହିଁ ଲୁଗାଗୁଡ଼ିକ ସବୁ ଲୋଚା ବିଣ୍ଡା ହୋଇଗଲା କଲର ମଧ୍ୟ ଛାଡ଼ିଗଲା ତେଣୁକରି ଗାଁକୁ ଆସିଥିବା ଫେରିବାଲାଠୁ କୌଣସି ପ୍ରକାର କେତେବେଳେ ହେଲେ କଥାରେ ତାଙ୍କର ଭାସିନଯାଇ କୌଣସି ଜିନିଷ କିଣିବ ନାହିଁ ବଜାର ଯିବ ଆମ ପାଖ ଆଖରେ ଥିବା ବଜାରରୁ ସଦାବେଳେ ଯେଉଁଠୁ ଜିନିଷ ଆଣୁଛେ ବ୍ୟବହାର କରୁଛେ ଭଲ ଜିନିଷ ଆଣୁଛେ ବ୍ୟବହାର କରୁଛେ ସେଉଠୁକୁ ଯିବା ଭଲ ଜିନିଷ ଆଣିବା ଭଲ ବ୍ୟବହାର କରିବା ଭଲ ପଇସା ଦେବା